ହଁ ଆମ ନିଜ ବଗିଚାରେ ରକ୍ଷଣବେକ୍ଷଣ କରିବା ସମୟରେ ଆମ ମାନେ ସମସ୍ୟାରେ ସମ୍ମୁଖୀନ ହଉଛୁ ଆମ ଆମ ବଗିଚାରେ ଆମେ ପାଣି ଦେଲା ବେଳେ ଆମ ଦେହ ମଶା କାମୁଡ଼ି ଦେଇଥାନ୍ତି ଏବଂ ଗଛମାନଙ୍କରେ ଯେଉଁ ପୋକମାନେ ସବୁ ଲାଗିଥାନ୍ତି ସେ ମଧ୍ୟ ଆମୁକୁ କାମୁଡ଼ି ଦେଇଥାନ୍ତି ଗଛୁକୁ ବି ବହୁତ ନଷ୍ଟ କରିଦିଏ ସେଇ ପୋକମାନେ ଗଛକୁ ବି ବହୁତ ନଷ୍ଟ କ କରି ଦେଇଥାନ୍ତି ଆମେ ପାଣି ଦବା ସହିତ ଗଛରେ ବି ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଆଣିକି ପକାଇ ଥାଉ ନିଜେ ବି ସୁ ସୁରକ୍ଷିତ ରହିଥାଉ ଗଛଙ୍କୁ ବି ସୁରକ୍ଷିତ ଭାବରେ ବି ରଖିଥାଉ